ହ୍ୟାଲୋ ଆଜ୍ଞା କୁହନ୍ତୁ ଆଜ୍ଞା ଆପଣ କେଉଁଠୁ କହୁଛନ୍ତି କହିଲେ ତ କହିବିନା ଆଜ୍ଞା ଆପଣ କେତେ ଜଣ ଅଛନ୍ତି ଆଚ୍ଛା ତା'ହେଲେ କେତେବେଳକୁ ବାହାରିବେ ଆପଣ ଆଚ୍ଛା ଆପଣ କ'ଣ ମାନେ ଫେରିବେ କେତେବେଳକୁ ସେଇ ହିସାବରେ କହିଦେବି ପଇସା କେତେ ପଡ଼ିବ କ'ଣ ନାହିଁ ମୁଁ ସେଇ ହିସାବରେ କହିଦେବି ନା ଆପଣଙ୍କୁ କେତେ ଟଙ୍କା ପଡ଼ିବ କ'ଣ ଆପଣ ଛଅଟାରୁ ଗଲେ କେତେ ସମୟ ରହିବେ ସେଠି ନା ନାହିଁ ଛାଡ଼ିକି ପଳାଇ ଆସିବି ଆପଣଙ୍କୁ ହଁ ସେଠି ବହୁତ ଜାଗା ଅଛି ପାହାଡ଼ ଅଛି ଭୋଜି କରିବା ପାଇଁ ସେଠି ଗୋଟେ ଭଲ ଚଣ୍ଡୀଙ୍କ ମନ୍ଦିର ଅଛି ହଁ ବହୁତ ଭଲ ଭଲ ଜାଗା ଅଛି ସେଇଠି ବହୁତ ଦୁଇ ତିନିଟା ଖଣ୍ଡେ ଅଛି ମାନେ ପ୍ଲେସ୍ ଅଛି ବୁଲିବା ପାଇଁକା

ହଁ ଧବଳେଶ୍ୱର ପାଖରେ ସେଠୁ ଦଶରୁ ବାର କିଲୋମିଟର ପାଖାପାଖି ପଡ଼ିବ ହଁ ସବୁ ସେଇଠି ଅଛି ବିରଜା ମନ୍ଦିର ଅଛି ସେଇଠି ଧବଳେଶ୍ୱର ହଁ ସବୁ ସେଇଠି ଅଛି

ଆଚ୍ଛା ଆପଣ କେତେ ଜଣ ଯିବେ କହିଲେ ତ ଆଚ୍ଛା ଆଚ୍ଛା ନାହିଁ ମୁଁ କହିଲି ଆପଣ କେତେ ଜଣ ଯିବେ ଆଚ୍ଛା ଠିକ୍ ଅଛି ଆଚ୍ଛା ହଉ ହଉ କେତେ ଟଙ୍କା ପଡ଼ିବ ଆପଣଙ୍କୁ ଫେରିଲାବେଳକୁ ତ ସନ୍ଧ୍ୟା ହେଇଯିବ ସେଇ ପଡ଼ିଯିବ ଚାରି ହଜାର ପାଖାପାଖି ପଡ଼ିଯିବ ନାହିଁ ଭାଇ ଆପଣ ଫୋନ୍ କରିଛନ୍ତି ମୁଁ ନ'ହେଲେ ଆପଣ ଆସିକି ଷ୍ଟାଣ୍ଡରେ ପଚାରିଦିଅନ୍ତୁ ଆପଣଙ୍କର ଚାରି ହଜାରର ଉପରୁ ସବୁ କହିବେ କିନ୍ତୁ ତଳକୁ କେହି କହିବେନି ଆପଣ ଯାଇକି ବୁଝିଦିଅନ୍ତୁ ହଁ ସେମିତି କହିଲେ କାଟିଦେବି କିଛି ସେମିତି ଶହେ ଦୁଇଶହ କାଟିଦେବି କିନ୍ତୁ ଏତେ ଜାଗା ଦିନ ଯାକ ରହିବେ ଆପଣ ବୁଝିପାରୁଛନ୍ତି ନା ନାହିଁ ଆପଣ ପୁଣି ଛଅ ଜଣ ଯିବେ ନା ବୁଝିପାଇଲେ କି ନାହିଁ ପୁଣି ଆମେ ଆପଣଙ୍କୁ ନେଇକି ଯିବୁ ପୁଣି ନେଇକି ଆସିବୁ ଆପଣ ଦେଖନ୍ତୁ ତଥାପି କାଟିବି ଆଉ ଯାହା ଆପଣ କହୁଛନ୍ତି ଅଳ୍ପ ଯାହା ଟିକେ କାଟିଦେବି ଆଉ ଏଇଟା ପଡ଼ିଯିବ ଆପଣଙ୍କୁ ନରାଜ ଏଇଠୁ ପଡ଼ିଯିବ ଷାଠିଏ କିଲୋମିଟର ସେଇଠୁ ବିରଜା ସେଇଠୁ ହେଇକି ଚାଳିଶ ଟୋଟାଲ୍ ଯିବା ଆସିବା ହେଇଯିବ ଦୁଇଶହ ପ୍ଲସ୍ ପାଖାପାଖି ଦୁଇଶ ତିରିଶ କିଲୋମିଟର ପାଖାପାଖି ହେଇଯିବ ଯିବା ଆସିବା ଆମେ ଏଠୁ ସକାଳ ଛଅଟାରୁ ନେଇ ପାଞ୍ଚଟା ରାତିରୁ ବାହାରିବାକୁ ପଡ଼ିବ ଆପଣଙ୍କୁ ଗଲେ ଆପଣ ସବୁ ଯାକ ବୁଲିକି ଆସିପାରିବେ ଆଚ୍ଛା ଠିକ୍ ଆଚ୍ଛା ଠିକ୍ ଅଛି ତା'ହେଲେ ଆପଣ କୁହନ୍ତୁ ମୁଁ କାଲି କେତେବେଳେ ଯାଇକି ପହଞ୍ଚିବି ଆଚ୍ଛା ଠିକ୍ ଅଛି ଯାଇ ପହଞ୍ଚିବି ଆଉ ଆଚ୍ଛା ହଉ ରହିଲି